ଆମର ଜିଲ୍ଲାରେ ତ ସବୁ ପ୍ରକାର ଯାତ୍ରା ହେଉଛି ସବୁ ପ୍ରକାର ଯାତ୍ରାଟେ ଯାତ୍ରା ମାନେ ହେଉଛି ସେଥିପାଇଁ ମୋତେ ସବୁଠାରୁ ଭାରି ପସନ୍ଦ ଲାଗଲା ରଥଯାତ୍ରା ରଥଯାତ୍ରାରେ ଭାରି ପସନ୍ଦ ଲାଗେ ଆ କାହିଁକି ସାଙ୍ଗମାନେ ସବୁ ଲୋକ ଥାଆନ୍ତି ଫ୍ୟାମିଲି ମେମ୍ବର ସବୁ ଲୋକ ରହନ୍ତି ସେଥିପାଇଁ ଯାହା ବି କରିଲେ ସାଙ୍ଗେ କରନ୍ତି ଖାଇବା ପାଇଁ ସାଙ୍ଗେ ଖାଆନ୍ତି ସେ ଟାଇମରେ ବହୁତ ଭାରି ଭଲ ଲାଗେ ସେ ଟାଇମଟା ସବୁବେଲେ ସେ ଯାତ୍ରା ଆସେନି ବର୍ଷକୁ ଥରେକା ଆସିବ ସେଠିକି ସବୁ ଲୋକ ଆଇଲା ଆଇବା ପାଇଁ ଆମେ କିଛି ଅଟୋ କରୁଁ କାର୍ କରୁଁ ଲେକିନ ଗଲାବେଲେକେନି ଭଲ ନାଇଁ ଭଲ ନାଇଁ ଲାଗେ ସେଥିପାଇଁ ଗଲାବେଳେ ଏମିତି ଗଲେ ଭଲ ଲା ଭଲ ନାଇଁ ଲାଗେ ଅମେକେ ହେଥିର ଲାଗି ଚାଲି ଚାଲି ଯିବାକେ ଖୁବ ଭଲ ଲାଗିଛି ଚାଲି ଚାଲି ଗଲାବେଳକୁ ଖୁବ ଭଲ ଲାଗଛି ସବୁ ଲୋକ ସାଙ୍ଗେ ଚାଲିଚାଲି ଜିମୁ ସାଙ୍ଗ ସାଙ୍ଗମାନେ ଘରେମାନେ ଘରର ସବୁ ଲୋକ ସାଙ୍ଗେ ଘରର ସବୁ ଲୋକ ସାଙ୍ଗେ ଚାଲି କରି କଥାବାର୍ତ୍ତା ହେଇକରି ଗଲା ଭାରି ଭଲ ଲାଗେ ଏତେ ଭଲ ଲାଗେ ଯେ ସେଇଠି ଏନ୍ତା ବର୍ଷକୁ ଥରେ ସେ ଦିନଟା ସବୁ ଲୋକ ସାଙ୍ଗେ ମିଶି କରି ଚାଲମୁ ଖାଇମୁ ପିଇମୁ ସବୁ କରମୁ କଥାବାର୍ତ୍ତା ହଉ ଥିମୁ ସେ ଦିନଟା ସେ ଗୋଟେ ବର୍ଷର ସେ ଗୋଟେ ଦିନର ମୂହୁର୍ତ୍ତ ଏମିତି ଥାଏ ଯେ ତାହାକୁ କହିଲେ ବି ସରି ହେବ ନାଇଁ ସେଇ ଟାଇମଟା ଏତେ ମୂହୁର୍ତ୍ତ ଅଛି ମଜାମସ୍ତି କରିବା ପାଇଁ ସାଙ୍ଗମାନଙ୍କ ସହିତ ଘରର ମାନଙ୍କ ସହିତ ରହିଲେ ଟିକେ ବି ଟାଇମ ଖୋଜଣା ପଡ଼ିବ ନାଇଁ ଅର ରଥ ରଥ ରଥଯାତ୍ରା ଏମିତି ଭଲ ଲାଗେ କି ହଁ ଏମିତି ଭଲ ଲାଗେ କି ବହୁତ ବଢ଼ିଆ ଲାଗେ